ଚାଷୀମାନେ ଉପକୃତ ହୋଇପାରୁନାହାନ୍ତି କାରଣ ସେମାନଙ୍କର ଜଳ ସେଚନ ଅସୁବିଧା ହେଉଛି ଆଉ ଯଦି ଫସଲ କରୁଛନ୍ତି ବନ୍ୟା ବାତ୍ୟାରେ ଫସଲ ନଷ୍ଟ ହୋଇଯାଉଛି ସେମାନେ ବିକି ପାରୁନାହାନ୍ତି ଭଲରେ ପଇସା ଇନକମ୍ କରିପାରୁନାହାନ୍ତି ଆଉ ସରକାରୀ ସାହାଯ୍ୟ ଋଣ ଆଣିକରି କରିବା ହେତୁ ସେମାନେ ପଇସା ପତ୍ର ଦେଇପାରୁନାହାନ୍ତି ଋଣ ସୁଝି ପାରୁନାହାନ୍ତି ଆଉ ଫସଲ ଆମଦାନୀରେ ଆର୍ଥିକ ସହାୟତା ସେ ପାଇ ପାରୁନାହାନ୍ତି